ଭାରତରେ ଅନେକ ବ୍ୟବସାୟୀ ଶିଳ୍ପପତି ଏବଂ ନେତା ଅଛନ୍ତି ଯେଉଁମାନେ ପ୍ରଯୁକ୍ତି ବିିଦ୍ୟା ଶିକ୍ଷା ମନୋରଞ୍ଜନ ବାଣିଜ୍ୟ ଏବଂ ପରିବହନ ଭଳି କ୍ଷେତ୍ରରେ ଭାରତକୁ ଅନେକ ଉପାୟରେ ପରିବର୍ତ୍ତନ ଆଣିଛନ୍ତି ଆମେ ସେମାନଙ୍କ ମଧ୍ୟରୁ କେତେ ଜଣ ହେଉଛନ୍ତି ଯେମିତି ନବୀନ ପଟ୍ଟନାୟକ ପାଣ୍ଡିଆନଜୀ ଆମର କୃଷିମନ୍ତ୍ରୀ ଆଉ ବିକ୍ରମ କେଶରୀ ଆରଖ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଏମିତିକି କେତେ ଜଣ ଆମର ଆଉ ଆମର ଶିଳ୍ପପତି ମାନେ ମନୋରଞ୍ଜନର ଆମର ଅଛନ୍ତି କେତେ ଜଣ ଯେମିତିକି ସବ୍ୟସାଚୀ ମହାପାତ୍ର ଏମାନେ ବହୁତ ଭଲ କରନ୍ତି ଆଉ ଭାରତୀୟ ବ୍ୟବସାୟୀ ମାନେ ବ୍ୟବସାୟୀ ମାନେ ବହୁତ ଆମର କରିଛନ୍ତି ବିଗତ କିଛି ବର୍ଷ ମଧ୍ୟରେ ଆମର ବହୁତ ଜୀବନରେ ବହୁତ ପରିବର୍ତ୍ତନ ଆସିଯାଇଛି ଆଗ ଆଗର ପରିବହନ କ୍ଷେତ୍ର ଅଲଗା ଥିଲା ଆଉ ଏବର ପରିବହନ କ୍ଷେତ୍ର ଅଲଗା ଅଛି ଆଗ କୁଆଡ଼େ ବି ଯାଏ ଆମେ ଚାଲି ଚାଲି ପଳାଉଥିଲେ ସୁବିଧା ଗାଡ଼ି ବସ୍ ଏଗୁଡ଼ାକର ସୁବିଧା ମଧ୍ୟ ନଥିଲା ଆଉ ଏବେ ଯୁଆଡ଼ ବି ଯାଆନ୍ତୁ ଗାଡ଼ିର ସୁବିଧା ରହିଛି ଆମେ ଯେଉଁ ଠୁ ଓହ୍ଲାଇବା ସେଇଠି ଯାଇ ପହଞ୍ଚିଯିବା ଆମର ଏବେ କିଛି ଅସୁବିଧା ହେଉନଥାଏ ଆଗ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା